ହଁ ଆମ ଘରେ ବହୁତ ଗୁଡ଼ିଏ ଗାଈ ଅଛନ୍ତି ସେମାନେ ଯେତବେଳେ ମାନେ ତାଙ୍କ ନବଜାତ ଶିଶୁକୁ ଜନ୍ମ ଦିଅନ୍ତି ବା ବାଛୁରିକୁ ଜନ୍ମ ଦିଅନ୍ତି ଆମେ କ'ଣ କରୁ ନା ସେଠି ଜଗି ରହିଥାଉ ସେ ଜନ୍ମ କରିସାରିଲା ସେ ନବଜାତ ଶିଶୁ ବାଛୁରିଟେ ଜନ୍ମ ହୋଇଗଲା ପରେ ତାକୁ ଆଣି ତାକୁ ଭଲକି ପୋଛି ପାଛିକି ପୁରା ନାଳ ହୋଇଯାଇଥାଏ ତା'ଦେହ ଗୁଡ଼ାକ ତାକୁ ଭଲକି ପୋଛା ପୋଛି କରିଦେଉ ତା'ପରେ ତାକୁ ପରିଷ୍କାର କରି ପୋଛି ଦେଇ କରି ତାକୁ ଧୀରେ ଧୀରେ ନେଇ ତା ମାଆ ପାଖରେ ଛାଡ଼ୁ ତାକୁ କ୍ଷୀର ଟିକେ ପିଆଉ ସିଏ ଯେମିତି କ୍ଷୀର ପିଇବ ଭୋକିଲା ରହିବନି ଏମିତି ସବୁ ଆମେ ସେହି ବାଛୁରୀର ଯତ୍ନ ନେଉ ତାକୁ ଭଲ ଅଖା ପଖା ପାରି କରି ତାକୁ ଆମେ ଶୁଆଉ ଆଉ ଥରକୁ ଥର ତାକୁ ନେଇକି ତା ମାଆ ପାଖରେ ଠିଆ କରି ତାକୁ କ୍ଷୀର ପିଆଉ ଏମିତି ତା'ର ଯତ୍ନ ନେଇ ନବଜାତ ଛୁଆ ବାଛୁରୀର ଆମେ ଏହିଭଳି ଯତ୍ନ ନେଉ ଆଉ